ମୁଁ ହେଉଛି ହିନ୍ଦୁରାଷ୍ଟ୍ରର ଜଣେ ନାଗରିକ ମୁଁ ଅନ୍ୟ କୌଣସି ଧର୍ମକୁ ମାନେନି କାରଣ ମୋର ଧର୍ମ ହେଲା ସନାତନ ଧର୍ମ ଯାହାଟି ଯାହା ଯେଉଁ ଧର୍ମ ଆଦି ଅନନ୍ତ କାଳରୁ ରହିଆସିଛି ଏବଂ ଆଦି ଅନନ୍ତ କାଳ ଯାଏଁକେ ରହିଚଲିବ କାରଣ ସନାତନ ଧର୍ମ ଏମିତି ଏକ ଧର୍ମ ଯେଉଁଥିରେ ଆମେ ଆମ ସନାତନ ଧର୍ମର ଗୋଟିଏ ମୂଳ ଲକ୍ଷ୍ୟ ହେଲା ଯେଉଁମାନଙ୍କଠାରୁ ଆମେ ଉପକାର ପାଉଛୁ ଯେଉଁମାନେ ଆମକୁ ଉପକାର ଦେଉଛନ୍ତି ସେମାନଙ୍କୁ ଆମେ ପୂଜା କରୁ ଏଇଠି ଆମ ସନାତନ ଧର୍ମରେ ସୂର୍ଯ୍ୟକୁ ପୂଜା କରୁଛୁ ସୂର୍ଯ୍ୟ ଦେବତା ଯିଏ ଆମକୁ ସୂର୍ଯ୍ୟ ରଶ୍ମି ପ୍ରକାଶ କରୁଛନ୍ତି ଯାହା ଦ୍ୱାରା ମାନବ ଶରୀର ରୋଗରୁ ମୁକ୍ତ ହେଉଛି ସାରା ବିଶ୍ଵ ସାରା ପୃଥିବୀ ସାରା ପୃଥିବୀ ଉଜ୍ଜଳମୟ ହୋଇଉଠୁଛି ଚନ୍ଦ୍ର ଦେବତା ଯାହାଙ୍କ ରଶ୍ମିରେ ଆମେ ଅନ୍ଧାରରେ ବି ଆଲୁଅ ପାଉଛେ ଆଉ ସେମାନଙ୍କ ଦ୍ୱାରା ଏଠାରେ ଆମର ପାଣି ପବନ ମାଟି ସମସ୍ତଙ୍କୁ ଆମେ ମା' ଦେବାଦେବୀ ସମସ୍ତଙ୍କୁ ଆମେ ଭଗବାନ ରୂପେ ପାଳନ କରୁ କାରଣ ଏଠାକାର ପରିବେଶରେ ଆମ ଧର୍ମରେ କୁହାଯାଇଛି ଯେ ଆମେ ମାଟି ମା'କୁ ମା' ବୋଲି କହୁ କାରଣ ମାଟି ମା' ଆମର ଛୋଟବେଳୁ ବହୁତ କଷ୍ଟ ଓ କଷଣ ସହିଛି କାରଣ ଛୋଟ ଜନ୍ମ ହୋଇଥିଲେ ଏହି ମାଟିରେ ପୁଣି ମଲାବେଳେ ସେହି ମାଟିକୁ ହିଁ ଯାଉଛି ମୋତେ ସେହି ମାଟିରେ ପୋତି ଦେଉଛନ୍ତି ସେହି ମାଟିକୁ ମୁଁ ମା' ବୋଲି ମନେକରୁଛି ଆଉ ଆମର ଏଇ ମାଟି ମା' ଗୋମାତାକୁ ଆମେ ମା' ବୋଲିି ଗ୍ରହଣ କରୁ ଗୋମାତା ମୁଁ କ'ଣ ନ ଦେଉଛି ଖାଇବା ପାଇଁ କ୍ଷୀର ଲହୁଣୀ ଛେନା ସେଥିରୁ ଆମେ କ୍ଷୀରରୁ ତା'ର ବହୁ ପ୍ରକାର ଜିନିଷ କରି ଆମେ ଖାଉଛେ ଖାଦ୍ୟ ଗ୍ରହଣ କରୁଛେ ଆଉ ତା'ର ମଳରେ ଗୋବରରେ ଯେଉଁଟା ଆମର ଘର ପୋଛା ହୁଏ ଯେଉଁଟା ନହେଲେ ଭଗବାନ ସେ ସ୍ଥାନକୁ ଆସନ୍ତିନି ଆମେ ତା'ର କୌଣସି ଜିନିଷରୁ ଆମେ ଉପକାର ପାଉନେ ବୋଲି କହିପାରିବାନି ସେଇଥିପାଇଁ ଆମେ ଗୋମାତାକୁ ମା' ବୋଲି ବି ଗ୍ରହଣ କରୁଛେ ଆଉ ଭଗବାନ ସମସ୍ତଙ୍କୁ ଏତେ ଭଲ ଭାବେ ଗଢ଼ି ତୋଳିଛନ୍ତି ଯେ ସମସ୍ତେ ଆମର ବହୁତ କିଛି ଉପାୟରେ ଲାଗୁଛନ୍ତି ଆଉ ମୁଁ ଅନ୍ୟ ଧର୍ମ ବିଷୟରେ ଆକର୍ଷିତ କ'ଣ ହେବି କାରଣ ସନାତନ ଧର୍ମ ଯାହା ଆମର ଗୀତାରେ କୁହାଯାଇଛି କାରଣ ମହାଭାରତରେ ପ୍ରଭୁ ଶ୍ରୀକୃଷ୍ଣ ଗୀତା କହିଥିଲେ କାରଣ ଅନ୍ୟ ଧର୍ମମାନେ ଆମ ଧର୍ମରୁ ହିଁ କିଛି କିଛି ଶିଖିକି ସେମାନେ ପାଳନ କରୁଛନ୍ତି କାରଣ ଆମ ଧର୍ମ ଏମିତି ଏକ ଧର୍ମ ଯାହାକି ଆଦି ଅନନ୍ତ କାଳରୁ ମୁନି ଋଷିମାନେ ତପସ୍ୟା କରି ଆମକୁ ଯେତିକି ବି ଦେଇଯାଇଛନ୍ତି ଆମ ହିନ୍ଦୁ ରାଷ୍ଟ୍ରରେ ଆମେ ଆଉ ପର୍ବ କ'ଣ ପାଳନ କରିବୁ ଆମର ତ ବାର ମାସରେ ତେର ପର୍ବ କଥାରେ କୁହାଅଛି ଆମର ଏଇ ଦେଖନ୍ତୁ ଶ୍ରୀ ରାମଚନ୍ଦ୍ରଙ୍କର ଜନ୍ମଜୟନ୍ତୀ ଆସୁଛି ପ୍ରଭୁ ଶ୍ରୀ ହନୁମାନଙ୍କର ତାଙ୍କର ଜନ୍ମଜୟନ୍ତୀ ଆସୁଛି ପ୍ରଭୁ ଶ୍ରୀ ଜଗନ୍ନାଥ ଯିଏକି ଜଗତରନାଥ ତାଙ୍କର ରଥଯାତ୍ରା ତାଙ୍କର ବାହୁଡ଼ା ପ୍ରତି ପ୍ରତି ମାସରେ ସାତ ଆଠଟିରୁ ଅଧିକା ପର୍ବପର୍ବାଣି ରହୁଛି ଆଉ ଏତେ ପର୍ବପର୍ବାଣି ଦେଖିଲା ପରେ ଆମର ଅନ୍ୟ ଧର୍ମ ଆଡ଼କୁ ଆକର୍ଷଣ ହେବାର କୌଣସି ପ୍ରଶ୍ନ ହିଁ ଉଠୁନି ଆଉ ଆମ ଧର୍ମରେ କୁହାଯାଇଛି ଭାରତ ହିନ୍ଦୁରାଷ୍ଟ୍ର ସନାତନ ଧର୍ମ ରହିଆସିଛି ରହିଥିବ ରହିଚାଲିବ ଆଉ ଏହି ଧର୍ମ ଦ୍ୱାରା ପୃଥିବୀରେ ଭାରତ ନିଶ୍ଚୟ ବିଶ୍ୱର ଗୁରୁ ହେବ ଏଇଟା ବି କୁହାହୋଇଛି ଏଇଟା ବି ସତ ହିଁ ହେବ କାରଣ ଅନ୍ୟ ଧର୍ମଠି ମୋର କୌଣସି ଆକର୍ଷିତ ହେବାର ପ୍ରଶ୍ନ ହିଁ ଉଠୁନାହିଁ ତେଣୁ ସନାତନ ଧର୍ମ ମୋ ଧର୍ମ ଆମ ସମସ୍ତଙ୍କର ଧର୍ମ